ଆମର୍ ଓଡ଼ିଶାରେ ଓଡ଼ିଶାର ଲୋକ ବାହାର୍କେ ଯାଉଛନ୍ ସେମାନେ ସେନୁ କେନ୍ତା ବେପାର୍ କରୁଛନ୍ ସେନୁ କେନ୍ତା ରହୁଛନ୍

ବିଦେଶ୍ନୁ ଖାଲି ଲୋଗ୍ ଆସୁଛନ୍ ଆମର୍ ଓଡ଼ିଶାକେ ସେନ ଆମେ କେନ୍ତା କାହାକୁ ସମ୍ମାନ୍ ଦଉଛୁଁ ଆର୍ ତାଙ୍କର୍ ସାଙ୍ଗରେ ମିଲିମିଶିକରି ଆମେ ରହୁଛୁଁ ଆଉ ତାକର୍ ତାକର୍ ବି ଆମେ ସେବା କରୁଛୁଁ ବେଲେ ବାହାର୍କେ ବି ଯେନ୍ ଯାଉଛନ୍ ଆମର୍ ଓଡ଼ିଶାର ଲୋକ୍ ଭି ସେମାନେ ବି ସେନ ବନିଜ୍ ବେପାର୍ ଯାହାକରୁଛନ୍ ବି ସେମାନେ ବି ସେନ ସେଇ ସୁବିଧା ପାଉନ୍ ଆରୁ ସବୁଦେଶ୍ରେ ଭି ଇ ସବୁପ୍ରକାରର ଅପମାନ୍ କାହାକେ ନାଁଇ କରାଯାଉ ଯେନ୍ ଦେଶ୍ର ଲୋକ୍ ଯେନ୍ ଦେଶ୍କେ ଗଲେ ବି ଭଲ୍ ବନିଜ୍ ବେପାର୍ କରିକିରି ସେମାନେ ଚଲୁନ୍ କାହାକେ ତାମାନେ ଇ ଦେଶ୍ ର ୟା ସି ଦେଶ୍ ର ବି ନାଇଁ ବୋଲୁ ଆମେ ଆର୍ ଭାବୁ ଆମେ ସମସ୍ତେ ନିଜର୍ ବୋଲିକରି ଆମେ ସମସ୍ତଙ୍କୁ ଆଗ୍ରହ କରୁଁ ଆରୁ ବଣୀଜ୍ ବେପାର୍ ଆମେ ଚଲୁଁ ଭାରତନୁ ଭି ଯାଉଁ ବିଦେଶ୍କେ ଭି ଯାଉଁ ସେନୁ ବିଦେଶ୍ର ମାଲ୍ ଭି ଘିନିକି ଆସୁ ଆମେ ସମସ୍ତଙ୍କୁ ସମାନ୍ ହିସାବରେ ଆମେ ଦେଖ୍ମା